ସରକାରଙ୍କଠାରୁ କୃଷି ପାଇଁ ନୂଆ ବିଦ୍ୟୁତ ସଂଯୋଗ ପାଇବା ପାଇଁ ସରକାରଙ୍କୁ ଆମକୁ ଗୋଟେ ଆପ୍ଲିକେସନ୍ ଦେବାକୁ ପଡ଼ିବ ଆମର ବିଦ୍ୟୁତ ଯନ୍ତ୍ରୀଙ୍କୁ ଯେଉଁଠି ଆମର ବିଦ୍ୟୁତ ସେଣ୍ଟର୍ ରହୁଛି ଆଉ ଲୋଡ଼୍ ସେଡ଼ିଙ୍ଗ୍ ଯେଉଁ କୃଷକମାନେ ବିଭିନ୍ନପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେମିତି ପାଣି ପାଇ ପାରୁନାହାନ୍ତି ଠିକ୍ ସମୟରେ ଯାହା ଦ୍ୱାରାକି ଚାଷବାସ ଭଲ ହେଉନାହିଁ ଆଉ ଏମିତି ସବୁ ପ୍ରୋବ୍ଲେମ୍ ହେଉଛି ଆଉ